ସାଧାରଣତଃ ରୋଜଗାର କ୍ଷମର ପ୍ର ପ୍ରଥମ ସୋପାନ ହେଉଛି ପଶୁପାଳନ କୃଷି ଏବଂ ପଶୁପାଳନ ଆମର କଥାରେ ଅଛି ପଶୁପାଳନ ହିଁ ରୋଜଗାରକ୍ଷମ କରାଇଥାଏ ପଶୁପାଳନରେ କୃଷକମାନେ ସମ୍ମୁଖୀନ ହେଉଛନ୍ତି କିଛି ସାଧାରଣ ଆହ୍ଵାନ ହେଉଛି ସେମାନଙ୍କର ଯେକୌଣସି ପଶୁପାଳନର ରୋଜଗାର କ୍ଷମତା ହେଉଛି ସେତିକି ପଇସା ସେମାନଙ୍କୁ ମିଳୁନି ତେଣୁକରି ସେମାନେ ସେ ପଶୁପାଳନ ଠାରୁ ଦୂରେଇ ଯାଉଛନ୍ତି ଏବଂ ଯଦି ସେତିକି ପଇସା ସେମାନଙ୍କୁ ମିଳନ୍ତା ସେମାନେ ଏ ପଶୁପାଳନ କରି କୌଳିକ ବୃତ୍ତି କରନ୍ତି ତ ଚ ଚାଷ କରିବା ସତ୍ତ୍ୱେ ଶହଶହ ଇଏ ପଶୁପାଳନରେ ମଧ୍ୟ ଧ୍ୟାନ ଦିଅନ୍ତେ ତାହାକୁ ଦୂର ଯେ ଦୂର ଯେ ଦୂର କରାଯାଇ ପାରିବ କିପରି ନା ଯଦି ସେମାନଙ୍କ ଉଚିତ୍ ମୁଲ୍ୟ ସେମାନଙ୍କୁ ମିଳିବ ତାଙ୍କର ପ୍ରାପ୍ୟ ସେମାନେ ପାଇ ପାରିବେ ତା'ହେଲେ ସେମାନଙ୍କ ପଶୁପାଳନ ଠିକ୍ ଯାଗାରେ ହେଇପାରିବ ଆପଣ ଜ ମୁଁ ଯଦି କିଛି ମୁଁ ଯଦି ମନେକର ପଶୁପାଳନ କରୁଥାଏ ଯଦି ମୁଁ ଦୂରକୁ ଯାଇଥାଏ ତା'ହେଲେ ମୋର ଘରର ଆତ୍ମୀୟ ସ୍ୱଜନ କି ପରିବାର ବର୍ଗ କିଛି ପଶୁପାଳନ କରିଥାନ୍ତେ ସେଥିରେ କିଛି ଅସୁବିଧା ହେବାର ନାହିଁ ପଶୁମାନଙ୍କ ମଧ୍ୟରେ ଖରାପ ଘଟଣା ତ କିଛି ନାଇଁ ସେମାନେ ତ ମାନେ ମଣିଷ ଠାରୁ ବି ପୁରା ସଚ୍ଚୋଟ ସେମାନେ ଖରାପ ଘଟଣା ତାଙ୍କର ହେଉଛି ସେମାନେ ସେମାନଙ୍କ ମଧ୍ୟରେ କିଛି ରୋଗ ଦେଖାଯାଏ କିମ୍ବା ଅନ୍ୟାନ୍ୟ କିଛି ରୋଗ ଦେଖାଗଲେ ସେମାନେ ମୃତ୍ୟୁ ମୁଖରେ ପଡ଼ନ୍ତି ଏବଂ ସେଇଟା ବି ଖରାପ ଘଟଣା ନହେଲେ କିଛି ଘଟଣା ଠିକ୍ ନାହିଁ କିଛି